ଭାରତ୍ରେ ଆମର୍ ବହୁତ୍ ଖେଲ୍ ଅଛି ହକି ଅଛି ଖୋଖୋ ଅଛି ଭଲିବଲ୍ ଅଛି ବ୍ୟାଡ଼ମିଣ୍ଟନ୍ ଅଛି କ୍ରିକେଟ୍ ଅଛି କିନ୍ତୁ ସବୁନୁ ଆମର୍ କ୍ରିକେଟ୍ ହଉଛେ ପ୍ରଥମ୍ ପ୍ରିୟ ଖେଲ ଆର୍ ସେଥି ଯେନ୍ ଅଛନ୍ ଖେଲ ବାଲି ସେନ ଆଗରୁ ଅଛନ୍ ଆମର୍ ସାହାବାଗ୍ ଅଛନ୍ ସଚିନ୍ ତେନ୍ଦୁଲକର୍ ଅଛନ୍ ଗାଭାସ୍କର୍ ଅଛନ୍ କେତନି ଆଗୁ ଆଗୁରୁ ଲୋକ୍ ମାନେ ଅଛନ୍ ଏହାଜିନି ତାକର୍ ନାଁ ମାନେ ବି ଅଛି ବର୍ତ୍ତମାନ୍ ଯେନ୍ ଚାଲିଛି ଏହାଜିନି ବିରାଟ୍ କୋହଲି ମହେନ୍ଦ୍ର ସିଂ ଧୋନି ମହେନ୍ଦ୍ର ସିଂ ଧୋନି ବି ଅଧା ହୋଇଗଲେ ନ ଏହାନି ନୂଆ ନୂଆ ଯୁବ ପିଢ଼ିମାନେ ବାହାରୁଛନ୍ ସେମାନେ ବି ଭଲ୍ ଖେଲୁଛନ୍ ଆର୍ ସେଇ ଖେଲରେ ନେଇଁ କେ ଆମର୍ ଭାରତ୍ ନେଇଁ କେ ବହୁତ୍ ଉତ୍ସାହିତ୍ ଆର୍ ଆମେମାନେ ବି ବହୁତ୍ ଖୁସ୍ ଆମେ ତାକର୍ ମେଚ୍ ହେଲେ ଆମେ ଟିଭି ଖୋଲିକିରି ବସିଚୁନ ଆର୍ ତାହାକୁଁ ପାଖେ ପାଇଲେ ତ ନାଇଁ କହ ଆମେ କେତେ ଦୂରକେ ପଲାମୁ ଯେ ସେଟା ହେଉଛି ଆମର୍ ମେନ୍ ଖେଲ୍